ଆମ ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ଫୁଲ ଗଛ ଏସବୁ ଲଗେଇଛି ଆଉ ଆମ ବଗିଚାର ଚାରିଆଡ଼େ ବା ବାଡ଼ ଦିଆହେଇଛି କାରଣ ବନ୍ୟଜନ୍ତୁ ପଶିକି ଯେପରି ନ ଖାଇଦିଏ କାରଣ ସବୁ ଖାଇଦେଲେ ଆମର କ୍ଷତି ହେଇଯିବ ସେଥିପାଇଁ ଆମେ ସମସ୍ତେ ବି ଜଗୁଛୁ ବଗିଚାକୁ ଜଗୁଛୁ ଯେପରି ଭେଣ୍ଡି ଗଛ ଲଗେଇଛି ବାଇଗଣ ଗଛ କଖାରୁ ଗଛ କଲରା ଗଛ ଏହିସବୁ କାକୁଡ଼ି ଗଛ ସବୁ ବଗିଚାରେ ଲଗାଇଛି ଆମ ଘରେ ଆମେ ଘରେ ବି ଖାଉଛୁ ଆଉ ବିକ୍ରି ବି କରୁଛୁ